ଆଗକାଳେ ବହୁତ ଲୋକମାନେ ବହୁତ କଷ୍ଟରେ ଜୀବନଯାପନ କରୁଥିଲେ କରୁଛନ୍ତି ଏବେ କହିବାକୁ ଗଲେ ବର୍ତ୍ତମାନ ଟେକ୍ନୋଲୋଜି ଦ୍ୱାରା ବହୁତ ଲୋକ ଏବେ ଯେତିକି ଆମର ଯେତିକି ଆମର ମଟରସାଇକେଲ୍ ମଟରସାଇକେଲ୍ ବସ୍ ଟ୍ରେନ୍ ଯେତିକି ଯେତିକି ଯେଉଁ ଟେକ୍ନୋଲୋଜି ଟେକ୍ନୋଲୋଜି ଦ୍ୱାରା ଉଦ୍ଭାବନ ହୋଇଛି ଏଥିପାଇଁ ଲୋକମାନେ ବହୁତ ନିର୍ଭର କରୁଛନ୍ତି ଆଗକାଳର ଲୋକମାନେ ବହୁତ ଦୂରଦୂରାନ୍ତର ଚାଲି ଚାଲି ଯାଉଥିଲେ ବହୁତ କଷ୍ଟର ଅନୁଭବ କରୁଥିଲେ ସେଥିପାଇଁ ଏବେ ବର୍ତ୍ତମାନ ଟେକ୍ନୋଲୋଜି ଦ୍ୱାରା ଯେତିକି ଆମର ଉଦ୍ଭାବନ ହେଇଛି ଉତ୍ପନ୍ନ ହେଇଛି ବସ୍ ଆଉ ମୋଟରସାଇକେଲ୍ ସାଇକେଲ୍ ଆର୍ ଟ୍ରେନ୍ ଆଉ ପ୍ଲେନ୍ ଯେତିକି ଯବୁ ଉଦ୍ଭାବନ ହେଇଛି ସେଥିପାଇଁ ଲୋକମାନେ ସେମାନଙ୍କ ଉପରେ ବହୁତ ନିର୍ଭର କରିଥାନ୍ତି ସେମାନଙ୍କ ଯୋଗୁଁ ଏବେ ବହୁତ କମ୍ ସମୟରେ ବହୁତ ଦୂରତା ଅତିକ୍ରମ କରିପାରୁଛନ୍ତି ସେଥିପାଇଁ ସେମାନଙ୍କର ସବୁ ସେମାନଙ୍କର ଯେତିକି ହେଲେ କାମ ସଙ୍ଗେ ସଙ୍ଗେ ହେଇଯାଉଛି ଅନଲାଇନ୍ ଅନଲାଇନ୍ ଟେକ୍ନୋଲୋଜି ଯେତିକି ଯୋଗୁଁ ଆମର ସବୁ ଯୋଗୁଁ ବାହାରିଛି ଇଣ୍ଟରନେଟ୍ ଦ୍ୱାରା ଅନ୍ୟ ଦୂରଦୂରାନ୍ତର ପର୍ଯ୍ୟନ୍ତ କଥା ବି ହେଇପାରୁଛନ୍ତି ଇଣ୍ଟରନେଟ୍ ଦ୍ୱାରା ଅନ୍ୟ ଲୋକମାନଙ୍କୁ ଅନ୍ୟ ଲୋକମାନଙ୍କୁ ମେସେଜ୍ବି କରିପାରୁଛନ୍ତି ଅର ଟେକ୍ନୋଲୋଜି ଦ୍ୱାରା ଇଣ୍ଟରନେଟ୍ ଦ୍ୱାରା ବହୁତ କିଛି ହେଇପାରୁଛି ଆର୍ ମଟରସାଇକେଲ୍ ମଟରସାଇକେଲ୍ ଦ୍ୱାରା ବି ଲୋକମାନେ ଯାଉଛନ୍ତି ଆଗର ଲୋକମାନେ ଶିଳ ଘୋଉଣା ଶିଳ ଘୋହଣା ଦ୍ୱାରା ବହୁତ କିଛି କାମ କରୁଥିଲେ ଶିଳ ଘୋଉଣା ଦ୍ୱାରା ବଟା ବଟି ଜିନିଷ ସବୁ କିଛି କରୁଥିଲେ ଏବର ଟେକ୍ନୋଲୋଜି ଦ୍ୱାରା ଗ୍ରାଇଣ୍ଡର୍ ଯେକୌଣସି ବି ମେସିନ୍ ଫସିନ୍ ୟୁଜ୍ କରିବା ଦ୍ୱାରା ଲୋକମାନଙ୍କୁ ଟିକେ ହାଲୁକା ହୋଇଥାଏ ଲୋକମାନଙ୍କ ପାଇଁ ସେଥିପାଇଁ ଲୋକମାନେ ବର୍ତ୍ତମାନ ଏବେ ଯେତିକି ଯୋଗୁଁ ଚାଲିଛି ସେମାନଙ୍କ ଉପରେ ବହୁତ ନିର୍ଭର କରୁଛନ୍ତି